ମାଡ଼ାମ୍ ଆପଣଙ୍କର ହେଉଛି କ'ଣ ଜିନଷ ମଗେଇଥିଲେ ଆଉ ରିଟର୍ଣ୍ଣ କରିବାର ଅଛି କି ଯେଉଁ କେଉଁଠି ଆପଣଙ୍କର ଘରଟା ଓ ମୁଁ ଏଇ ଝାଟିକାପଟୁ ଯାଉଛି ଆଉ ମୁଁ କାଳିଆସୁନା ପହଞ୍ଚିକି ମୁଁ ଆପଣଙ୍କୁ ଫୋନ୍ କରିବି ହେଲା ଆଉ ଯେଉଁ ମାନେ କେଉଁଠି ଘରଟା ଆପଣ ଟିକିଏ କହିବେ ବାସୁଦେବ ଭବନ ସେଇଟା କେଉଁ ସାଇଡ଼୍ରେ ମାନେ ଗାଁ ମଝିରେ କି କେଉଁ ସାଇଡ଼୍ରେ ଟିକିଏ କହିଥାନ୍ତ ହେଲେ ମୋତେ ପହଞ୍ଚିବା ପାଇଁ ସୁବିଧା ହେବ

ହଁ ହଉ ହଉ ଠିକ୍ ଅଛି ମୁଁ ହଉ ଠିକ୍ ଅଛି ମୁଁ ଏବେ ହେଉଛି ବାହାରୁଛି ଏଇ ଅଛି ଆଉ ଆପଣଙ୍କର ସେଇଠି ପହଞ୍ଚୁଛି ଯାଇକି ହେଲା ଆପଣ ଆପଣଙ୍କର ହେଉଛି ଯେଉଁ ପ୍ରଡ଼କ୍ଟ୍ କିଣିଥିଲେ ସେ ପ୍ରଡ଼କ୍ଟ୍ ହେଉଛି ରେଡ଼ି କରିକି ରଖିଥାନ୍ତୁ ମୁଁ ଯାଇକରି ରିସିଭ୍ କରିନେବି ଆଉ ରିଟର୍ଣ୍ଣ୍ ରିଟର୍ଣ୍ଣ୍ କରିଦେବି ହେଲା ହଉ ଠିକ୍ ଅଛି ଏଇ ପହଞ୍ଚିଲି ଆପଣଙ୍କ ଗାଁରେ କାଳିଆସୁରେ କେଉଁପଟେ ଆପଣଙ୍କର ଯେଉଁ ସ୍କୁଲ୍ ପାଖରେ ଘର କହିଲେନା ସ୍କୁଲ୍ଟା କେଉଁ ପଟେ ଆପଣଙ୍କର ଏଇ ଯେଉଁ ମେନ୍ରୋଡ଼୍ରୁ ଏଇ ଯେଉଁ ଏଇ ଯେଉଁ ମେନ୍ ରୋଡ଼୍ ଉପରେ ପଇସା ଫେରସ୍ତ ହୋଇଯିବ ଜିନିଷ ମାନେ ଆପଣ ଯେଉଁ ରିଟର୍ଣ୍ଣ୍ କଲେ ରିଟର୍ଣ୍ଣ୍ ହୋଇକି ଗୋଟେ ସପ୍ତାହ ପରେ ଆପଣଙ୍କର ହେଉଛି ପଇସା ରିଟର୍ଣ୍ଣ୍ ହୋଇଯିବ ହେଲା ହଁ ସେମତି ରୁଲ୍ ଅଛି ଆଉ ଜିନଷ ସେଇଠୁ ମୁଁ ଜିନଷ ଆପଣଙ୍କ ପାଖରୁ ରିସିଭ୍ କରିକରି ନେବି ତା'ପରେ ତାକୁ ଯେଉଁ ରିଟର୍ଣ୍ଣ୍ କରିବି ରିଟର୍ଣ୍ଣ୍ କଲାପରେ ସେ ଯାଗାରେ ଜିନଷ ପହଞ୍ଚି ସାରିଲା ପରେ ଯାଇକି ତା'ପରେ ଯାଇକି ଆପଣଙ୍କ ପାଖକୁ ପଇସା ରିଟର୍ଣ୍ଣ୍ ହେବ ଆପଣଙ୍କର ପ୍ରଡ଼କ୍ଟ୍ରେ କ'ଣ ଡିଫେକ୍ଟ୍ ହେଲା ନା କ'ଣ ହେଉଛି ଆପଣ ରିଟର୍ଣ୍ଣ୍ କଲେ ହଁ ହଉ ଠିକ୍ ଅଛି ଆପଣଙ୍କର ରିଟର୍ଣ୍ଣ୍ କରି ଦେବା ଆପଣଙ୍କର ରିଟର୍ଣ୍ଣ୍ ହୋଇସାରିଲା ପରେ ସେ ଜିନିଷ ସେ ସେଇଠି ପହଞ୍ଚି ସାରିଲା ପରେ ସେମାନେ ଦେଖିବେନା ଯେ ଜିନିଷ ପହଞ୍ଚିସାରିଛି କି ନାହିଁ ଅଫିସ୍ରେ ପହଞ୍ଚିସାରିଲା ପରେ ଯାଇକରି ଆପଣଙ୍କର ହେଉଛି ପଇସା ରିଟର୍ଣ୍ଣ୍ ହେବ ହେଲା ହଁ ଆପଣ ବ୍ୟସ୍ତ ହେବେନି ଆପଣଙ୍କର ଟଙ୍କା ମିଳିଯିବ ଆମ ଅଫିସ୍ ସମସ୍ତଙ୍କ ପଇସା ରିଟର୍ଣ୍ଣ୍ କରିଦିଏ କାହା ପଇସା ରଖେନି କ୍ୟାସ୍ରେ ହେବନି ଆଜ୍ଞା କ୍ୟାସ୍ରେ ତ ହଉ ଅଫିସ୍ କ'ଣ କେମତି ଆପଣ ମଗାଇଥିଲେ ତ ମୁଁ ଜାଣିନି ଯେଉଁ ଆପଣଙ୍କ ପଇସା ମିଳିଯିବ ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ହେଲା ହଁ ହଁ ଏକାଉଣ୍ଟ୍କୁ ଆପଣଙ୍କ ଏକାଉଣ୍ଟ୍ ନମ୍ବର୍ ଦେଇ ଦେବେ ଏକାଉଣ୍ଟ୍ ନମ୍ବର୍ ଦେଇ ଦେଲା ପରେ ଆପଣଙ୍କ ପଇସା ଏକାଉଣ୍ଟ୍କୁ ପହଞ୍ଚିଯିବ ଆପଣ ପଇସା ପାଇଁ ଟେନ୍ସନ୍ ହୁଅନ୍ତୁନି ସମସ୍ତଙ୍କ ପଇସା ମିଳିଯାଏ ସେମିତି ନୁହେଁ ଯେ ହେଉଛି ପଇସା ରଖିଦିଆହେବ କଷ୍ଟମର୍ମାନଙ୍କ ପଇସା କେବେ ବି ରଖାହୁଏ ନାହିଁ ହଁ ହଁ ହେଇ ପହଞ୍ଚିଲି ଯେଉଁ ବାସୁଦେବ ଭବନ ଲେଖା ହୋଇଛି ସେଇଠି ପହଞ୍ଚିଲି ମୁଁ ଆଉ ବାହାରକୁ ଆସନ୍ତୁ ଜିନିଷ ନେଇକି ଆଉ ଦେଇ ଦିଅନ୍ତୁ ମୁଁ ନେଇଯିବି ଏଇ ପହଞ୍ଚିଲି ପରା ଗାଁରେ ଏଇ ବାସୁଦେବ ଭବନ ପାଖରେ ପହଞ୍ଚିଲି ଆଉ ବାହାରକୁ ବାହାରନ୍ତୁ ହଁ ବାହାରକୁ ବାହାରନ୍ତୁ ପ୍ରଡ଼କ୍ଟ୍ଟା ନେଇକି ଆଉ ମୁଁ ନେଇଯିବି ହଉ ଦିଅନ୍ତୁ ହଉ ପ୍ରଡ଼କ୍ଟ